ଇଲେକ୍ଟ୍ରି ହଉଛି

ପାଇଁ ବହୁତ କ୍ଷତିକାରକ କ୍ଷତିକାରକ ଅନିୟମିତ ବହୁତ ସକ୍ସେସ୍ ଏବଂ ଇଲେକ୍ଟ୍ରି ଯାହାକୁ ବିନା ହାତରେ ଧରିଲେ ତାହା ଜୀବନ ବି ଯାଇପାରେ ଏବଂ ଏମାନଙ୍କୁ କାମ କରିବାକୁ ହେଲେ ପାଖରେ ଥିବା ଆମ ଇଲେକ୍ଟ୍ରି ମେନ୍ ବା ବିଦ୍ୟୁତ ବିଦ୍ୟୁତକାରୀଙ୍କୁ ଡାକିବା ଉଚିତ କଣ ଯଦି ହେଲା ଯଦି ଏହା ଯଦି କରି ନାଇପାରିବା ତାହେଲେ ଦେହକୁ ଦେହ ଜୀବନ ବି ଯାଇପାରେ ତାଙ୍କୁ ଏଡ଼ାଇ ଦେବା ଉଚିତ ଯାହାଫଳରେ ଜୀବନ ବଞ୍ଚିପାରିବ ଏବଂ ବିନା ଗ୍ଲୋଭ୍ସ ମାଧ୍ୟମରେ ଯଦି ଇଲେକ୍ଟ୍ରି ଧରିବା ତାହେଲେ କରେଣ୍ଟ ବହୁତ ମାତ୍ରାରେ ଝଟକା ଦେବ ଏବଂ ଜୀବନ ବି ଯାଇପାରିବ ଏହା ଲୋକମାନଙ୍କୁ ସୂଚନା କରିଦେବା ଯେ ବିନା ଇଏରେ କାମ କରିବା ନାହିଁ ବିନା ହ୍ୟାଣ୍ଡ ଗ୍ଲୋଭସରେ କାମ କରିବା ନାହିଁ ଏବଂ ସେଇଆ କଲେ ଜୀବନ ଯଦି କଣ ଯଦି ହେଇଗଲା ଗ୍ରାମାଞ୍ଚଳରେ ତାହେଲେ ବିଦ୍ୟୁତ ସଂଯୋଗକାରୀମାନଙ୍କୁ ଡାକିବା ଉଚିତ